ମୋ ପରିବାରରେ ଆମେ ଛଅ ଜଣ ସଦସ୍ୟ ରହୁ ମୋର ବାପାଙ୍କ ନାଁ ରମେଶ ଚନ୍ଦ୍ର ସାହୁ ସିଏ ଗାଡ଼ି ଚଲାନ୍ତି ତା ସହିତ ଚାଷ କାମ ବି କରନ୍ତି ମୋର ବୋଉ ସାରଥୀ ସାହୁ ସେ କେବଳ ଘରେ ରୋଷେଇ କରନ୍ତି ତା'ସହିତ ଆମମାନଙ୍କୁ ମଝିରେ ମଝିରେ ଭଲ ସେ କିଛି ଶିଖିବାକୁ ଶିଖିବା ଜିନିଷ କୁହନ୍ତି ମୋର ବଡ଼ ଭଉଣୀ ସିଏ ବେବିନା ସାହୁ ସିଏ ଏକ ହସ୍ପିଟାଲରେ ଚାକିରି କରେ ତାପର ଭଉଣୀ ମୋର ତା' ନାଁ ହେଉଛି ରୁବିନା ସାହୁ ସେ ଏବେ ବର୍ତ୍ତମାନ ପାଠ ପଢ଼ୁଛି ମୁଁ ତାଙ୍କ ତେ ବହୁତ ସାନ ଭଉଣୀ ରୋଜାଲିନ ସାହୁ ମୁଁ ଏକ ସ୍କୁ ବିଦ୍ୟାଳୟରେ ଶିକ୍ଷକ ଅଛି ମୋର ଭାଇ ସାନ ଭାଇ ଆଶିଷ ରଞ୍ଜନ ସାହୁ ସିଏ ସିଏ ବର୍ତ୍ତମାନ ବାଣିଜ୍ୟ ବିଭାଗରେ ପାଠ ପଢ଼ୁଛି ମୋର ମଧ୍ୟ ଚାରି ପାଞ୍ଚ ଜଣ ସାଙ୍ଗ ଅଛନ୍ତି ମୋର ଜଣେ ପୁଅ ପିଲା ସାଙ୍ଗ ଅଛନ୍ତି ତାଙ୍କ ନାଁ ହେଉଛି ସନ୍ଦୀପ କୁମାର ଦାସ ସେ କ୍ରିକେଟ୍ ଖେଳିବାକୁ ଭଲ ପାଆନ୍ତି ଆଉ ଜଣେ ବନ୍ଧୁଙ୍କ ନାମ ହେଉଛି ପଲିସ୍ମିତା ଦାସ ସେ ମଧ୍ୟ ଏକ ବ୍ୟାଙ୍କ୍ରେ ଚାକିରି କରନ୍ତି ଆଉ ଜଣେ ସାଙ୍ଗ ଅଛନ୍ତି ଯାହାଙ୍କ ନାମ ବିକାଶ ସାହୁ ସେ ବର୍ତ୍ତମାନ ସରକାରୀ ଶିଶୁ ବି ସରକାରୀ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷକତା କରିବା ପାଇଁ ଅଭ୍ୟାସ କରୁଛନ୍ତି